ହଁ ହ୍ୟାଲୋ ଭାଇ ଆଉ ଏଗ୍ଜାମ୍ ସରଲା ଏବେ କୁଆଡ଼େ ଯିବା ନା ପ୍ରୋଗ୍ରାମ୍ ଟିକେ କୁହ ମୁଁ ତ ଭାବୁଥିଲି ଏବେ ଟିକେ ପ୍ରୋଗ୍ରାମ୍ ସରଲା ଆଉ ଟିକେ ଯିବା ଟିକେ ସିନେମା ହଲ୍ ଟିକେ ଯାଇକି ବୁଲିକି ରୁକ୍ମଣୀ ହଲ୍କୁ ଯିବା କି ବରମ୍ପୁର୍ ଆଉ ଆଉ କ'ଣ ଆଉ ମୁଁ ଏଇଠୁ ଟିକେଟ୍ ବୁକିଙ୍ଗ୍ କରି ଦେଉଛି ଆଉ ପଇସା ପତ୍ର ତୁମେ ଇଆଡ଼େ ପଠାଇ ଦେଇଥାଅ ପୁଷ୍ପାରାଜ୍ ପଡ଼ିଛି ପୁଷ୍ପାରାଜ୍ ହଁ ଆଉ ଫିଲ୍ମ ଦେଖିସାରିଲା ପରେ ଆଉ କ'ଣ କରିବା କ'ଣ ପାର୍କ ଯିବା ବା ଏଇଠୁ ଏଇଠୁ ବସି ପଡ଼ିଲେ ନା ହୋଟେଲ୍ ଗୋଟେ ଖାଇବା ମାନେ ଟାଇମ୍ ତ ଲାଗିବ ଖାଇବା ନାଁ ଯାହା ହେଲେ ବି ଆଉ ମୁଁ ଭାବୁଥିଲି ସେଇଠୁ ଖା ପିଆ ହେଇକିରି ଫିଲ୍ମ ଦେଖା କେତେ ଦୁଇ ଘଣ୍ଟା ପରେ ଫିଲ୍ମ ବୋଧେ ସରିଯିବ ସେଇଠୁ ଖା ପିଆ ହେଇକିରି ବାହାରି ପଡ଼ିବା ଏବଂ ମୁଁ ଭାବୁଥିଲି ଗୋପାଳପୁର ବିଚ୍ ଆଡ଼େ ଟିକେ ଯିବା ବୁଲାବୁଲି କରିବା ରାତି ହେଲେ ଆସିବା ଆଉ

ବିଜାର୍ ଲାଗିବ ଏବେ କ'ଣ କରିବା ଦୁଇ ମାସ ପରେ ଏଗ୍ଜାମ୍ର ରେଜଲ୍ଟଟା ବାହାରିବ ହୁଁ ନାଇଁ ପୁଷ୍ପାରାଜ୍ ଦେଖିବା ତା ବାଦେ ଏବେ ଗୋଟେ ନୂଆ ଫିଲ୍ମଟେ ବାହାରିଛି ଗୋଟେ ଦେଖିବା ସେଇଟା ବି ଦେଖିବା ଆଉ ଏ ଯେଉଁ ଆନିମଲ୍ ଆନିମଲ୍ ହୁଁ ତା'ର କ୍ୟାରେକ୍ଟର୍ଟା ଦେଖିବାକୁ ମସ୍ତ୍ ଲାଗୁଛି ହଁ ମୁଁ ଫୋନ୍ ଟିକେଟ୍ଟା କରିବି ବା ହୁଁ ହଁ ଆଉ ଏ ସି ଟିକେଟ୍ କରିବା ଦେଖିବା ଏବେ ତୁମକୁ ପଚାରିଲି ଏବେ ମୁଁ କେତେ ଜଣ ସାଙ୍ଗ ମାନଙ୍କୁ ପଚାରେ ତାଙ୍କେ ମାନେ କ'ଣ କ'ଣ କହୁଛନ୍ତି ଆଉ ବସ୍ରେ ଗଲେ ବି କାଇଁ ଠିକ୍ ନାହିଁ ଗାଡ଼ି ଭଡ଼ା କରିକି ଗୋଟେ ଯିବା ଆଉ ଆଉ ବେଲେ ହୁଁ ସେଇଠୁ ହଁ ସିନେମା ହଲ୍ ଦେଖିଦେଲି ଦିନରେ ତିନି ଚାରି ପାଞ୍ଚ ଘଣ୍ଟା ପଳାଇବ ତା'ପରେ ସେଇଠୁ ଆଉ ଥରେ ବସ୍ ମିଳିବ କି ନ ମିଳିବ ଆସିବା ପାଇଁ କ୍ୟାବ୍ଟେ ଗୋଟେ ବୁକ୍ କରିଥିଲେ ଗଲା ସବୁ ସାଙ୍ଗ ହେଇକି ମିଶିକି ଗଲେ ସେଇଠି ସିନେମା ହଲ୍ଟି ଦେଖା ଦେଖି ହଁ ସେଇ ସିନେମା ହଲ୍ଟି ଦେଖା ଦେଖି କରିଦେଲେ ସେଇଟା ଗୋଟେ ପାର୍କ ପାର୍କ ଦେଖିବା ବୁଲି ବୁଲି ଗଲେ ପାର୍କ ଗୋପାଳପୁର ବିଚ୍ ଯିବା ଗୋପାଳପୁର ବିଚ୍ରେ ଇନ୍ତ୍ ସିନ୍ତ୍ ସବୁ ଯାତ୍ରା ସବୁ ହେବ ଆଉ ଯିବା କାଲି ଆଡ଼େ ଟିକେ ଯିବା ଆଉ ହଁ କାଲି ସକାଳୁ ଚାରଟା ବେଳୁ ଗାଡ଼ି ମୁଁ ଇଆଡ଼େ ବୁକ୍ ଆଜି ସଖାଳେ ଗାଡ଼ି ବୁକ୍ କରିବା ଆଉ

ହଁ ଦୁଇ ଘଣ୍ଟା ରାସ୍ତା ଆଉ ହଁ ସବୁ ଦୁଇ ଘଣ୍ଟା ରାସ୍ତା ବେଗା ବେଗି ପହଞ୍ଚିଯିବା ଆଉ ସେଇ ଗୋପାଳପୁର ଗଲା ଆସିକି ତିନି ଚାରି ଘଣ୍ଟା ଟିକେ ଲାଗିବ ଆଉ ସେଇଠୁ ଟିକେ ଦୂର ପଡ଼ିବ ଆଉ ହଁ ଆଉ ବାକି ସବୁ ସାଙ୍ଗ ମାନଙ୍କୁ ପଚାରିବା କ'ଣ କ'ଣ କହୁଛନ୍ତି ସେମାନେ ବି ଆଉ ସେମାନେ ଯଦି କହିଦେଲେ ଏବେ ରାତି ଭିତରେ ଟିକେଟ୍ଟା ବୁକିଙ୍ଗ୍ କରିଦବା ଗୋଟେ ଗାଡ଼ି ତ ବୁଝିଛେ ଗାଡ଼ିର ବୁଝି ଯିବା ସିନେମା ହଲ୍ଟି କି ଦେଖାଦେଖି କରିବା ବୁଲାବୁଲି କରିବା ମଜାମସ୍ତି ଟିକେ କରିବା ଏଗ୍ଜାମ୍ ସରିଛି ଆଉ ଘରକୁ ଯାଇକି କ'ଣ କରିବା ହଁ ହଁ ହଉ ରଖୁଛି ହଁ ହଁ